ହଁ କୁହ କ'ଣ କରିବି ଆଉ ଖାଉଥିଲେ ଖାଇ ବସିଛି

ହ ହଉ ଯୋଉଟା କିଏ କିଏ ଯାଉଛନ୍ତି ହଉ ହଉ କୁଆଡ଼େ ଯିବା ବୁଲିବା ପାଇଁ ସେ ଜାଗାଟା ଭଲ ନା ଆଉ ଯିବା ମଜା ହେବ ଆଉ ରୋଷେଇବାସ କରିବ ନା ହୋଟେଲରେ ଖାଇବା ହେବ ସେଇପରି ଖାଇବାଟାରେ ମଜା ଆସେନା ଆଉ ହଉ ହଉ ହଉ ଯିବା ଆଉ କେବେ ଯିବା ଆଉ କହିବୁ ଆଉ ହଁ ହଉ କିଏ କିଏ ଯିବେ ଯିବା ମଜା ହେବ ଆଉ ବାଟରେ କଥାବାର୍ତ୍ତା ହେଇ ହେଇକା ଯିବା କେତେ ଟଙ୍କା ପଡ଼ିବ ବସ ଭଡ଼ା ଜଣକା ହଜାରେ ପାଞ୍ଚଶହ ପଡ଼ିବ ହଁ ହଉ ହଉ ଭଲ ମଜା ହେବ ଟିକେ ଦେଖା ଚାହାଁ ହେବା ବୁଲାବୁଲି କରିବା ଆସିବା ଆଉ ଆଉ ତାହେଲେ ରହିିଲି ଆଉ କ'ଣ କହିବ

ବିଚାର ବେଳେ ମାଗିବ ବୁଲାବୁଲି କରିବା ପାଇଁ ଆଉ

ତଥାପି କେବେ ଯିବା ହଉ ଠାକୁରଙ୍କର ଯାହା ଯୋଗ ଥିବ ଆଉ ଆଉ ତୁମ ଘରେ ସବୁ ଭଲ ନା ଆଉ ସମସ୍ତଙ୍କ ଦେହପା ସବୁ ଭଲ ଅଛି ହଁ ଭଲ ଏମିତି ଦୁଃଖ ସୁଖ ଲାଗିଛି ଆଉ ହଉ ତାହେଲେ ରଖୁଛି